ହ୍ୟାଲୋ ହଁ ପରିଡ଼ା ବାବୁ କହୁଥିଲେ ଆପଣ ଆମର ପରିଡ଼ା ବାବୁ କହୁଥିଲେ ତ ଆମର ଗୋଟିଏ ଆମର ଗୋଟିଏ ଘର ୱାରିଙ୍ଗ ହେବାର ଅଛି ପାଣି ପାଇପ୍ ଆପଣ କରିପାରିବେ ନା କରିବେନି ପାଞ୍ଚ ଶହ ସାତଶହ ସ୍କୋୟାର ଖଣ୍ଡେ ହେବ ମାନେ ପାଇପ୍ ୱାଆରିଂ ତା'ପରେ ଲଗ ଟାଙ୍କି ହୋଇଯାଇଛି ଟାଙ୍କିରୁ ସବୁ ଆସିବ ଗାଧୁଆ ଘର

ପାଞ୍ଚ ଛଅ ଦିନ ଭିତରେ ହୋଇଗଲେ ଭଲ ହୁଅନ୍ତା ଟିକେ ଅଧିକା ଲୋକ ଯଦି ଆସିପାରିବେନା ଜଲ୍ଦି ସରିବ ଜଣେ ଦୁଇ ଜଣ ଆସିଲେ କ'ଣ ଜଲ୍ଦି ସରିବକି କ'ଣ କେତେ ରେଟ୍ ନେଉଛନ୍ତି ହଁ ଏଠି କମ୍ ଫମ୍ କଲେ ଭଲ ହୁଅନ୍ତା ଓହୋ ହେଉ ତେବେ ଆଉ ଯେଉଁ ଇଏ ଖାଇବା ପିଇବା କ'ଣ ଦେବି ନା ଖାଇବା କିଛି ପଇସାପତ୍ର ପଡ଼ିବନି ତ କେଉଁଦିନ ଆସିବେ ତା'ହେଲେ କାଲି କେତବେଳେ ଆସିବେ କାଲି କେତବେଳେ ଆସିବେ ଆଚ୍ଛା ପହଁଚିବେ କ'ଣ ଗୋଟିଏ ଯେଉଁଟା ଭଲ ହେବ ସେମିତି ଦେଖିକି କରିବେ ହେଉ ତା'ହେଲେ କାଲି ଆସିବେ ଟିକେ ଯଦି ଜଲ୍ଦି ଆସନ୍ତି ଜିନିଷ ଚିଠାଟା କରିଦେଲେ ମୁଁ ବି ଯାଇକି ଜିନିଷ ନେଇଆସିଲେ ପହରଦିନ ଠୁ କାମ ଆରମ୍ଭ କରିଦିଅନ୍ତ ଭଲ ହୁଅନ୍ତା ନା ନା ପ୍ଲାଷ୍ଟିକ ନା ଲୁହା ପାଇପ୍ ଯେଉଁ କଳଙ୍କି ଫଳଙ୍କି ସବୁ ଧରିବ ଟିକେ ପ୍ଲାଷ୍ଟିକ ପାଇପ୍ ଭଲ ଟ୍ୟାପ୍ ଲଗାଇବା ଆଉ ଏମିତି କରିବା ଭଲ କାମ ନାହିଁ ନାହିଁ ଆପଣ ସବୁ ନିଜେ ଧରିକି ଆସିବେ ନା ଆମର କ'ଣ ଅଛି କିଛି ନାହିଁ ମୁଁ ଖାଲି ଜିନିଷ କିଣିବା କଥା କିଣିଦେବୁ କଟ କଟର୍ ଫଟର୍ ଆଣିବ ସେ କଟର୍ କାଟିବା ପାଇଁ ପାତ ଥିଲା ସେସବୁ ଜିନିଷ ଧରିକି ଆସିବ ଯାହା ଲାଗିବ ଆମେ ଖାଲି ଦେବୁ ହଁ ନୂଆ ଜିନିଷ ଯାହା ଲାଗିବ ସେସବୁ ଆମେ ଦେବୁ କିନ୍ତୁ ହତିଆର ଫତିଆର ଯାହା ସେସବୁ ଆପଣ ନେଇଆସିବେ ନା